ରୋଷେଇ କରିବା ମୋର ଗୋଟେ ହବି ଥିଲା ରୋଷେଇ ପ୍ରତି ମୋର ଛୋଟବେଳୁ ବୋହୁତ ଗୋଟେ ଉଇକନେସ୍ ଥିଲା ରୋଷେଇ କରିକି ନୂଆ ନୂଆ ଆଇଟମ୍ କରିକି ସମସ୍ତଙ୍କୁ ଖାଇବାକୁ ଦେବାକୁ ବି ମୋର ବହୁତ ଇଚ୍ଛା ଥିଲା କିନ୍ତୁ ମୁଁ ଯେହେତୁ ବହୁତ ଛୋଟ ଥିଲି ତ ମୁଁ ରୋଷେଇ ଦେଖେ ସବୁବେଳେ ମା' କରନ୍ତି ରୋଷେଇ କିନ୍ତୁ ମାଆ ମୋତେ ମନା କରନ୍ତି ତୁ ଛୋଟ ଅଛୁ ରୋଷେଇ କରିବୁ କ'ଣ କରିବୁ ତ ଯେତେବେଳେ ମୁଁ ଦଶମ କ୍ଲାସ୍ ପଢ଼ା ମୋର ସରିଲା ତ ସେଇ ଟାଇମ୍ରେ ମୁଁ ନୂଆ ନୂଆ ରୋଷେଇ କରିବା ଷ୍ଟାର୍ଟ୍ କଲି କିନ୍ତୁ ଆମ ଘରଲୋକ ସମସ୍ତେ ମୋ ମାଆଙ୍କ ରୋଷେଇକୁ ବହୁତ ପ୍ରଶଂସା କରନ୍ତି ତ ତାଙ୍କ ପାଖରେ ବସିଲି ତ ସିଏ ମୋତେ ଯେଉଁ ଯେଉଁ ରୋଷେଇ ସବୁ ସି ଶିଖିଲି ମୁଁ ସେଇ ତାକୁ ଶିଖିଲି ଫାଷ୍ଟ୍ ଫାଷ୍ଟ୍ ମୁଁ ଭୁଲ୍ଭାଲ୍ କରିଦେଉଥିଲି କେତେବେଳେ ରୋଷେଇ କଲା ଟାଇମ୍ରେ ଲୁଣିଆ ଅଲଣା କି ରାଗ ଟାଇପ୍ ଏମତି କରି ଦେଉଥିଲି କିନ୍ତୁ ମୋ ମାଆଙ୍କ ପରି ମୁଁ ରୋଷେଇ ଭଲସେ କରିପାରନି ତ ଯେହେତୁ ମୋର ଗୋଟେ ଛୋଟବେଳୁ ଇଛା ଥିଲା ତ ସେଇ ଇଚ୍ଛାକୁ ବି ମୁଁ ଜାରି ରଖିବାପାଇଁ କି ଚେଷ୍ଟା କଲି କି ନାଁ ମୁଁ ବି ରୋଷେଇ କରିପାରିବି ସ ମୁଁ ବି ମୋ ମାଆଙ୍କ ପରି ଭଲ ରୋଷେଇ କରିକି ସମସ୍ତଙ୍କୁ ଖାଇବାକୁ ଦେଇପାରିବି ଆଉ ମୁଁ ମୋ ସେଇ ଚେଷ୍ଟାଟା ଆଜି ପର୍ଯ୍ୟନ୍ତ ଚଲେଇଛି ଆଣ୍ଡ ମୁଁ ପ୍ରଥମେ ଯେତେବେଳେ ରୋଷେଇ କରଥିଲି ମୋତେ ବହୁତ ଭଲ ଲାଗିଥିଲା ଯାହା ହେଉ ମୁଁ ବି ରୋଷେଇ କରିପାରୁଛି ତା'ପରେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଏବେ ରୋଷେଇ କରୁଛି ଆଣ୍ଡ ସମସ୍ତେ ଘରଲୋକ ବି କହିଲେଣି ତୁ ବି ଭଲ ରୋଷେଇ କରୁଛୁ ତ ରୋଷେଇଟା ମୋତେ ବହୁତ ଭଲ ଲାଗେ ଆଉ ଭବୁଛି କି ଆଗକୁ ଭଲ ଭଲ ରୋଷେଇ କରିବି ଭଲ ଭଲ ଆଇଟମ୍ କରିକି ସମସ୍ତଙ୍କୁ ଖାଇବାକୁ ଦେବି ଆଣ୍ଡ୍ ରୋଷେଇ ପ୍ରତି ମୋର ବହୁତ ଉଇକନେସ୍ ଅଛି